ଖାଇସାରିବା ପରେ ବାସନକୁ କିଛି ସମୟ ପାଣିରେ ବୁଡ଼େଇ ରଖିବା ପାଣିରେ ଟିକିଏ ଧୋଇବା ତା'ପରେ ଯଦି ପାଖରେ କିଛି ଆଧୁନିକ ଯୁଗର ସାବୁନ୍ କି କିଛି ଲିକୁଇଡ଼୍ ଅଛି ଯେମିତି ଭୀମ୍ ବାର୍ ହେଉ କି ଭୀମ୍ ର ଲିକୁଇଡ଼୍ ହେଉ ତାକୁ ଆଣିକି ଗୋଟିଏ ସଫା କରିବା ପାତ୍ରରେ କିଣି ଆଣି ରଖିବା ତାକୁ ସେଥିରେ ମାରିବା ବାସନ ଗୁଡ଼ିକରେ ମାରି ସାରିବା ପରେ ତାକୁ ପୁଣିଥରେ ପାଣିରେ ଧୋଇବା ଧୋଇସାରିକି ସଫା କରିବା ଏବଂ ମୁଁ ତ ସ୍ପେସିଆଲି ବାସନ ସଫାକରିବା ସମୟରେ ଭୀମ୍ ବାର୍ ଲଗାଇଥାଏ ଏବଂ ସେଥିରେ ତ ଟିକିଏ ଅଳ୍ପ ପାଉଁଶ ହାଲକାରେ ଦେଇଥାଏ କାହିଁକି ନା ଅୟେଲ୍ ଟା ସମ୍ପୂର୍ଣ୍ଣ ଛାଡ଼ିଯାଏ କିନ୍ତୁ ବାସ୍ନାଟା ବେଳେବେଳେ ଟିକିଏ ରହିଯାଏ ତେଣୁକରି ଭୀମ୍ ବାର୍ ର ବାସ୍ନା କାଟିଥାଏ କିନ୍ତୁ ତଥାପି ଯେହେତୁ ଆଇଁଷ ଫାଇଁଷ ହୋଇଥାଏ ତେଣୁ ସେଥିରେ ପାଉଁଶ ଟା ମାରିଦେଲେ ସବୁକିଛି ସଫା ହୋଇଯାଇଥାଏ